ଆମର୍ ଓଡ଼ିଶାନୁ ଆମେ ଚାଷୀଭାଇମାନଙ୍କର୍ ଲାଗି ସବୁ ଜିନିଷ୍ ଆମେ ପାଇପାରୁଚୁ ଖାଏବାର୍ ଲାଗି ପିଆଜ୍ ଆଲୁ ପନିପରିବା ଏଇଟା ଜିନିଷ୍ ସବୁ ଜିନିଷ୍ ଆମେ ପାଇପାରୁଚୁ କିଏ ବାଇଗନ୍ ପାତଲଘଣ୍ଟା ଆଲୁ ସେମି ଜହ୍ନି ଲାଉ ଏଇଟା ମାନେ ସବୁ ଭାଇମାନେ କରୁଛନ୍ ଆର୍ ଆମେ କମ୍ ଦାମ୍ରେ ପାଇପାରୁଚୁ ଦଶ୍ ଟଙ୍କା ପାଞ୍ଚ୍ ଟଙ୍କା କୋଡ଼ିଏ ଟଙ୍କା କିଏ କେଜି ଆନୁଚି କିଏ ପାଏ ଆନୁଚେ ଏନ୍ତା ଆମେ ଘେନିକରି ଆନିକରି ଭି ଲୋକ୍ ଖାଇପାରୁଚୁ ଆରୁ ସବୁ ଜିନିଷ ଆମର୍ ଇଆନ ହେଇପାରୁଚେ ଡ଼ାଲ୍ ଚାଷ୍ ହେଉଚି ମୁଗ ଚାଷ ହଉଚି ଚନା ଚାଷ ହଉଚି ଧାନ ଚାଷ ଚାଉଲ ବି ମିଲୁଚେ ସବୁ ଜିନିଷର ଚାଷ ହେଉଚି ଇନୁ ଆମ ଓଡ଼ିଶାରେ ଚାଷୀଭାଇମାନେ ସବୁକିଛି କରିପାରୁଛନ୍ ଆରୁ ସବୁ ଜିନିଷ ଆମେ ଘିନିକରି ଆନୁଛୁଁ ବୋଇଲେ କିଏ ଡ଼ାଲି ବି ଏହା ଚିନି ଘିନିପାରୁଚୁ ପଚାଶ୍ ଟଙ୍କାରେ ଦଶ୍ ଟଙ୍କାରେ ଭି ଘିନିକରି ଖାଇପାରୁଛୁଁ